ବର୍ତ୍ତମାନ ଓଡ଼ିଶାରେ ବିଭିନ୍ନ ପ୍ରକାର ଗଣମାଧ୍ୟମ ଅଛନ୍ତି ସେଥିମଧ୍ୟରୁ ପେପର ଗଣମାଧ୍ୟମମାନେ ବିଶେଷ କରି ଓଡ଼ିଶାରେ ପ୍ରତିଦିନର ଖବର ଓଡ଼ିଶାବାସୀଙ୍କ ପାଖରେ ପହଞ୍ଚାଇଥାନ୍ତି ଟେଲିଭିଜନରେ ଅନେକ ଗଣମାଧ୍ୟମ ଓଡ଼ିଆ ଭାଷାରେ ଖବର ପ୍ରସାରଣ କରିଥାନ୍ତି